ମୁଁ ଏବେ ଗୋଟେ ଜିନ୍ସ ପ୍ୟାଣ୍ଟ କିଣିଛି ରାଙ୍ଗଲୋରର ତା'ର ସ୍ଟିଚିଙ୍ଗ ଭଲ ଅଛି ତା'ପରେ ସ୍ଲିମ୍ ଫିଟ୍ ଅଛି ଆଉ ସାତଶହ ଟଙ୍କା ନେଲା ସେହି ପ୍ୟାଣ୍ଟଟା କିନ୍ତୁ ଭଲ ଅଛି କମ୍ପ କମ୍ପାନୀ ଅନୁସାରେ ପ୍ୟାଣ୍ଟ ବି ଭଲ ଅଛି ପିନ୍ଧିବାକୁ ବି ଭଲ ଲାଗୁଛି କମ୍ଫରଟେବଲ୍ ଲାଗୁଛି ଆଉ ହେଲା କ'ଣ ସ୍ଲିମ ଫିଟ୍ ରହୁଛି ପ୍ୟାଣ୍ଟଟା ଆଉ ପ୍ୟାଣ୍ଟର ଷ୍ଟ୍ରେଚେବଲ୍ଟା ଠିକ୍ ଅଛି ସିଲେଇ ଫିଟିଙ୍ଗ ସବୁ ଠିକ୍ଅଛି ସେଇଟା ସାତଶହ ଟଙ୍କା ନେଇଥିଲା ରାଙ୍ଗଲୋର କମ୍ପାନୀର ଭଲ ଲାଗୁଛି ପିନ୍ଧିବାକୁ କମ୍ଫରଟେବଲ୍ ଲାଗୁଛି